ହଁ ଓଡ଼ିଶାର ବଲାଙ୍ଗୀର୍ରେ ବିଗ୍ ବଜାର ଅଛି ଓ ସେହି ବଜାରରେ ବହୁତ ଭଲ ଦାମରେ ଅନେକ ଜିନିଷ ଆଣିଥାଉ ଓ ବିଗ ବଜାରକୁ ଅନ୍ୟ ଅନ୍ୟ ଗାଁରୁ ମଧ୍ୟ ଯାଇଥାନ୍ତି ସେହି ବଜାରରେ ଅନେକ ଶସ୍ତା ଦାମରେ ବହୁତ ପ୍ରକାରର ଜିନିଷ ମିଲିଥାଏ ଓ ସେହି ବଜାରରେ ପନିପରିବା ଚପଲ ସାର୍ଟ ପ୍ୟାଣ୍ଟ ଏମିତି ଅନେକ ଦ୍ରବ୍ୟ ମଧ୍ୟ ମିଲିଥାଏ ତେଣୁ ପର୍ଯ୍ୟଟକମାନେ ଏହି ବିଗ୍ ବଜାରକୁ ଦର୍ଶନ କରିବା ଉଚିତ ଓ ବହୁତ ସୁଲଭ ମୂଲ୍ୟରେ ମିଲିଥାଏ ତେଣୁ ଅନ୍ୟ ଜାଗାରେ ଗୋଟିଏ ବଜାରରେ ବହୁତ ଦାମ ଦେଇ ଆଣିଲେ ଆମ ବିଗ ବଜାରରେ ଓଡ଼ିଶାର ବିଗ୍ ବଜାରରେ ବହୁତ କମ୍ ଦାମରେ ଆଣିଥାଉ ଓ କମ ଦାମରେ ଆଣି ବହୁତ ଆନନ୍ଦିତ ମଧ୍ୟ ହୋଇଥାଉ ବହୁତ ସୁବିଧାରେ ଯାଇ ହୁଏ ଓ ସେଠି ବହୁତ ମୂଲ୍ୟବାନ ଜିନିଷ ବହୁତ ଶସ୍ତାରେ ଆଣିଥାଉ ତେଣୁ ଆମେ ସେହି ଜାଗାକୁ ଯାଇ ଦର୍ଶନ କରିବା ଉଚିତ